ଡିଜିଟାଲ୍ କଳା ଆମର ବହୁତ ପ୍ରକାର ଉପକାରରେ ଆସୁଛି ଯାହାକି ଆମ ମନୁଷ୍ୟକୁ ବହୁତ ପ୍ରକାର କାର୍ଯ୍ୟର ସୁବିଧା କରାଯାଉଛି ଯେଉଁ କାର୍ଯ୍ୟ ଅଧିକ ସମୟ ଲାଗୁଛି ଆମେ ତାକୁ କମ୍ପ୍ୟୁଟର ମାଧ୍ୟମରେ ଅଳ୍ପ ସମୟ ଭିତରେ ଆମେ ତାକୁ ଗୋଟେ ସମାଧାନ କରିପାରୁଛନ୍ତି ପିଲାମାନେ ମଧ୍ୟ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଶିକ୍ଷକଙ୍କର ଶିକ୍ଷା ସେମାନେ ପାଇପାରୁଛନ୍ତି ଏବଂ ବିଦ୍ୟାଳୟ ଯାଇ ସେମାନେ କେବଳ ଜଣେ ଶିକ୍ଷକଙ୍କ ଦ୍ଵାରା ଶିକ୍ଷାଦାନ କରୁଥିବା ଭିତରେ ମାନେ ମୋବାଇଲ୍ ଭିତରେ ଯାଇକି ସେମାନେ ବିଭିନ୍ନପ୍ରକାର ଶିକ୍ଷା ବିଭିନ୍ନ ଶିକ୍ଷକଙ୍କ ମାଧ୍ୟମରେ ବିଭିନ୍ନପ୍ରକାର ଶିକ୍ଷା ପାଇପାରୁଛନ୍ତି ଯାହାଦ୍ୱାରା ସେମାନଙ୍କର ଜ୍ଞାନ ବୃଦ୍ଧି ହେଇପାରୁଛି ଏବଂ ଆମେ ଗୋଟେ ଦୂରଦୂରାନ୍ତର ଲୋକଙ୍କ ସହିତ ପୂର୍ବକାଳରେ ସିନା ଚିଠି ଗୋଟେ ପଠାଉଥିଲେ ଆମେ ବହୁତ ସମୟରେ ଯାଇକି ପହଞ୍ଚୁଥିଲା କିନ୍ତୁ ବର୍ତ୍ତମାନ ଯୁଗରେ ଡିଜିଟାଲ୍ ଯୁଗରେ ଆମେ ସାଙ୍ଗେ ସାଙ୍ଗେ ଗୋଟେ ସେକେଣ୍ଡ ଭିତରେ ମୋବାଇଲ୍ ମାଧ୍ୟମରେ ଆମେ ଜଣଙ୍କ ସହିତ କଥା ହେଇପାରୁଛନ୍ତି ଏବଂ ସାଙ୍ଗେ ସାଙ୍ଗେ ତାଙ୍କର ତାର ସମସ୍ୟାଟା ଆମେ ଜାଣିପାରୁଛନ୍ତି ଏବଂ ଏହି ଯେଉଁ ଡିଜିଟାଲ୍ ଯୁଗ ହେଲାଣି ଡିଜିଟାଲ୍ ପରେ ଆମର ଆଜିକାଲି ମନୁଷ୍ୟ ଓ ଆମର ପିଲାମାନେ ଆମର ସମସ୍ତଙ୍କର ବହୁତପ୍ରକାର ସୁବିଧା ସୁଯୋଗ ହେବା ସହିତ ତାଙ୍କ ନିଜ ସମସ୍ୟାର ସମାଧାନ ବହୁତ ସୁବିଧାରେ ଓ ସହଜରେ ହେଇପାରୁଛି